ଆମର୍ ଭାରତ୍ନୁ ବହୁତ୍ ଜିନିଷ୍ ଦେଖ୍ବାର୍ କେ ଅଛି ଅଯୋଧ୍ୟା ଅଯୋଧ୍ୟାନୁ ଯାଇକି ରାମ୍ ଭଗବାନ୍ ସେନୁ ତାପରେ ମନ୍ଦିର୍ ହେ ଆଉ ତ ଏବେ ପ୍ରତିଷ୍ଠା ହେଇଥିଲା କରିଥିଲା ତାହାକୁ ଦେଖିର୍ ଆମର୍ ଇ ବରଗଡ଼୍ ନୁ ଭି ଦେଖ୍ବାର୍ କେ ବହୁତ୍ ଜିନିଷ୍ମାନେ ଅଛି କର୍ଛେ ଗାନ୍ଧୀ ପାର୍କ୍ନୁ ବି ବୁଲ୍ ବାର୍ କର୍ ବାର୍ କେ ବହୁତ୍ ସେଥିରେ ଅଛି ଦେଖ୍ ବାର୍ କି ବି ଭଲ୍ ଲାଗ୍ସି କର୍ସି କେଦାରନାଥ୍ ଅଛି କେଦାରନାଥ୍ ବି ତଲେ ଝରଣାମାନେ ଅଛିଭଲ୍ ଲାଗ୍ସି କର୍ସି ନରସିଂହନାଥ୍ମାନେ ଅଛି ହରିଶଙ୍କର୍ ଅଛି ସବୁ ଜିନିଷ୍ ଦେଖିବାର୍କେ ବହୁତ୍ ଭଲ୍ ଲାଗ୍ସି କର୍ସି ଭଲ୍ସି ନିରୀମାନେ ବି ଅଛି ସେଥି ରାମାୟଣ ମହାଭାରତ୍ର ବି ସେଥି ସେମାନଙ୍କର୍ ନୁ ମୂର୍ତିମାନେ ବନାହେଇଛି କରିଛି ଭଲ୍ ଲାଗ୍ସି କର୍ସି ଆଉ ନରସିଂହନାଥ୍ନୁ ଭି ବହୁତ୍ ଭଲ୍ ଜିନିଷ୍ମାନେ ବି ଦେଖିବାର୍କେ ଭଲ୍ ଲାଗ୍ସି ଚନ୍ଦ୍ରଶେଣି ଭି ଚନ୍ଦ୍ରଶେଣି ଭି ଯିବାର୍କେ ଭି ଭଲ୍ ଲାଗ୍ସି ଚନ୍ଦ୍ରଶେଣିନୁ ଆଉ ଭଲ୍ ଲାଗ୍ସି ଭଲ୍ ସିନେରୀମାନେ ବି ଅଛି ଦେଖବାର୍କେ ସେନୁ ମୂର୍ତିମାନଙ୍କର୍ଟା ଭଲ୍ ସିନ୍ ମାନେ ବି ଅଛି ଦେଖବାର୍କେ ଜଣେ ଗଲେ ବହୁତ୍ ପସନ୍ଦ୍ କର୍ବା ସେ ଦେଖିକରି ଆସ୍ ବା କରସୁବା ମହାନଦୀମାନେ ଏଘିର୍ ଫେର୍ ଯାଇଛି ଡ଼ଙ୍ଗାମାନେ ଭି ବଶ୍ ବାର୍ କେନ୍ ମହାନଦୀକେ ଯାଇଛି ଯେ ବଶ୍ ବାର୍କେ ଭି ଭଲ୍ ଲାଗ୍ସି